ହଁ ଗୌରୀ ଦିଦି ନମସ୍କାର ଆଉ ହଁ ଆପଣ ଆପଣ ମେଡ଼ିକାଲରୁ କହୁଥିଲେ କି ମୁଁ ମମତା ସାହୁ କହୁଥିଲି ପଦନାରୁ ଆଉ ମୋର ଜଣେ ସାଙ୍ଗଙ୍କୁ ମୁଁ ନେମି ଆଖି ଅପରେସନ୍ ପାଇଁ ଆଉ ଆପଣଙ୍କ ଆଖି ଅପରେସନ୍ ହେଲେ କେତେ ଟଙ୍କା ଲାଗୁଛି

କୋଉ ଡ଼ାକ୍ତର ଆସିକି ଆଖି ଅପରେସନ୍ କରୁଛନ୍ତି ଏ ବିଜୁ ବିଜୁ ସ୍ୱାସ୍ଥ୍ୟକେନ୍ଦ୍ର ଯୋଉ କାର୍ଡ଼ କି କିଛି କମ୍ ପଇସା କରୁନାହାନ୍ତି ମାଗଣା ମାଗଣା ଅ ହୋ ହଉ ଅଲଟ୍ରାସାଉଣ୍ଡ କରୁଛନ୍ତି କେତେ ଟଙ୍କା ନେଉଛନ୍ତି ଅଁ ହଁ ଆଉ ତାହେଲେ ସବୁ ସୁବିଧା ଅଛି ଆଉ ଯିବା ଆଉ ଦୁଇଦିନ ଦୁଇଦିନ ପରେ ଆଉ ଯିବା ଆଉ ହଁ ଏ ସେ ସାଙ୍ଗ ଜଣକ ଯାଇଛି ବାହାରକୁ ଟିକିଏ ସେ ଟିକିଏ ଲେଟ୍ରେ ଆଇଲେ ଦୁଇଦିନ ଛାଡ଼ିକି ମୁଁ ଆପଣଙ୍କ ପାଖକୁ ନେଇକି ଜିମି

ହଉ ତାହେଲେ ରଖୁଛି